ବହୁତ ଭଲ ମଧ୍ୟ ଲାଗିଲା ସେଠିକାର ଲୋକ ମାନେ ବି ମୋତେ ମାନେ ଦେଖି ସେମାନଙ୍କ ବ୍ୟବହାର ବି ବହୁତ ଭଲ ଥିଲା ଆଉ ସେମାନେ ବି ଡାକିକି ଘରକୁ ବି ନେଲେ ଖାଇବା ପିଇବା ପାଇଁ ବି ଦେଲେ

ଓ ସେଠିକାର ଲୋକମାନଙ୍କୁ ବି ଲୋକମାନେ ଲୋକମାନେ ବି ଦେଖିବାକୁ ଲୋକମାନେ ଦେଖିବା ପାଇଁ ବି ବହୁତ ସୁନ୍ଦର ଦିଶନ୍ତି